ଆମେ ଘରେ କିଛି ଗାଈ ରଖିଛୁ ଆମର ପାଞ୍ଚୋଟି ଗାଈ ଅଛନ୍ତି ଜର୍ସି ଗାଈ ଅଛନ୍ତି ହରିୟାଣା ଗାଈ ଅଛନ୍ତି ଏମିତି ପାଞ୍ଚଟି ଗାଈ ରଖିଛୁ ଗାଈମାନଙ୍କ ପାଇଁ ବହୁତ କଷ୍ଟ କରିବାକୁ ପଡ଼େ ସେମାନଙ୍କୁ ଭୁସି କାଟିକିରି କୁଣ୍ଡେ ଭୁସି ଦିଆହୁଏ ତାକୁ ଧୋଇକିରି ଚୋକଡ଼ ମିଶେଇକିରି ତାକୁ ଜନ୍ତିକିରି ତାଙ୍କୁ ଦିଆଯାଏ ସେମାନେ ଖାଆନ୍ତି ହେଇସାରିଲା ପରେ ତାଙ୍କୁ ଦାନା ଚୋକଡ଼ ଆଉ ପାଣି ମିଶେଇକିରି ତାଙ୍କୁ ଦିଆହୁଏ ପିଇବା ପାଇଁ ସେମାନେ ପିଅନ୍ତି ତାଙ୍କୁ ଦିନକୁ ଦୁଇଥର ଗାଈ କ୍ଷୀର ଦିଅନ୍ତି କ୍ଷୀର କିଛି ଷ୍ଟୋରକୁ ଆମେ ଓମଫେଡ଼କୁ ନେଇକି ଯାଉ ଆଉ କିଛି ଆମେ ଘରେ ରଖୁ ସେଥିରୁ କିଛି ଛେନା ଛିଣ୍ଡାଉ ଆଉ କିଛି କ୍ଷୀର ଅବଶ୍ୟ ଆମେ ଦହି କରୁ କ୍ଷୀରରୁ ଦହି କରୁ ଛେନା କରୁ ଘିଅ ଲହୁଣୀ ବି କିଛି କରୁ ଆଉ ଘରେ ଖାଉ ଆଉ ଅବଶିଷ୍ଟ ନେଇ ଆମେ ବଜାରରେ ବିକ୍ରି କରୁ ସେଥିରୁ ଆମେ କିଛି ପାଉ ସରକାରଙ୍କ ସାରା ଲୋନ୍ କରି ସରକାର ଆମକୁ କିଛି ପ୍ରଦାନ କରିଥିଲେ ଆମେ ସେଥିରୁ ଛେଳି ଲୋନ୍ ଦେଇ କରିଥିଲୁ ଛେଳି କିଛି ପଚାଶ ଖଣ୍ଡ ଆଣିକି ରଖିଥିଲୁ ଛେଳି ବର୍ଷକୁ ଦୁଇଥର ଜନ୍ମ କରନ୍ତି ସେଥିରୁ ଆମେ ବଜାରରେ ଛେଳି ମାଂସ ଅଧିକା ଥିବାରୁ ଆମେ ଛେଳି ଚାଷ କରିଛୁ ଏଇଟା ଯେଉଁ ଆମେ କିଛି ଯେଉଁଦିନ କିଛି ପାଉଛୁ କୁକୁଡ଼ା ଚାଷ ବି କରୁଛୁ କୁକୁଡ଼ା କିଛି ରଖିଛୁ ସେଥିରୁ ଅଣ୍ଡା ଦିଅନ୍ତି ଆମେ ଘରେ ଖାଉ ଆଉ ବାହାରେ କିଛି ନେଇ ବିକ୍ରି କରୁ ଆଉ